ଆମ ଅଞ୍ଚଳରେ ଥିବା ବିଦ୍ୟାଳୟଟି ପ୍ରାଥମିକ ବିଦ୍ୟାଳୟ ଅଟେ ସାହିତ୍ୟ ଗଣିତ ପରିବେଶ ବିଜ୍ଞାନ ଇଂରାଜୀ ଇତ୍ୟାଦି ବିଷୟ ବିଷୟ ପଢ଼ାଯାଏ ସେଠି ମଧ୍ୟ ଶିକ୍ଷକମାନେ ବହୁତ ଭଲ ଓ ସୁଶିକ୍ଷିତ ଅଟନ୍ତି